ମୁଁ ବିଭିନ୍ନ ପ୍ରକାର ପଶୁପକ୍ଷୀ ରଖିଛି ମୁଁ ପଶୁ ଭିତରେ ହେଲା ଛେଳି ମେଣ୍ଢି ଏଁ କୁକୁଡ଼ା ଆଉ ଏସବୁ ଜିନିଷ ରଖିକି କୁକୁଡ଼ାରୁ କ'ଣ ଅଣ୍ଡା ପାଉ ଆମେ ଅଣ୍ଡା ଅଣ୍ଡାଟା ତ ଲାଗେ ଅଣ୍ଡା ବି ଖାଆନ୍ତି ତା'ପରେ ଗୋଟେ ଛେଳି ବିକ୍ରି କରିଦେଲେ ପଚିଶ ହଜାର ଟଙ୍କା ହୁଏ ଗୋଟେ କୁକୁଡ଼ା ତାକୁ ବି ବିକ୍ରି କରିଦେଲେ ସେଥିରୁ ବି ଆମେ ପଇସା ପାଉ ତେଣୁ ବିଭିନ୍ନପ୍ରକାର ଏଇ ସବୁ ଜିନିଷ ରଖିକି ମୁଁ ସେଥିରେ ବହୁତ ଉପକୃତ ହୁଏ ବହୁତ ପ୍ରକାର ସୁଫଳ ମୋତେ ମିଳେ ପଇସା ବି ହୁଏ ନା ଛେଳିଟି ପାଳିଥାଏ ଛୋଟବେଳୁ ପାଳିଲାପରେ ଛେଳିଟିକୁ ପାଳିଲାପରେ ସିଏ ବଡ଼ ହେଲାପରେ ତାକୁ ବି ଆମେ ନେଇକିରି ଯେତେବେଳେ ବିକ୍ରି କରିଦେଉ ସେ ପଇସା ବି ଆମେ ପାଇଯାଉ ତେଣୁ ବହୁତ ପ୍ରକାର ଲାଭବାନ ହୁଏ ପଶୁ ରଖିଲାପରେ ବି ମୁଁ ବହୁତ ଲାଭବାନ ହୁଏ ଏଇଭଳି ଜିନିଷ ସବୁ ମୁଁ ରଖିକି ବହୁତ ଉଁ ସେମାନଙ୍କର ମୁଲ୍ୟ ବି ବହୁତ ମୁଁ ପାଇଯାଏ ଯେତିକି ପରିଶ୍ରମ କରିଥାଏ ତାର ମୁଲ୍ୟ ମୁଁ ପାଇଯାଏ